ନକ୍ଷତ୍ର ବ୍ରହ୍ମାଣ୍ଡ ଅଧ୍ୟୟନ କରି ଆମେ ବହୁତ କିଛି ଶିକ୍ଷା ଲାଭ କରିଥାଉ ଯେପରି କି ନକ୍ଷତ୍ର କିପରି ଶୂନ୍ୟ ମଣ୍ଡଳରେ ଝୁଲି ରହିଛି ତାହା ଏକ ବିଚିତ୍ର କଥା ବ୍ରହ୍ମାଣ୍ଡ ଏକ ଅଦ୍ଭୁତ ଭାବରେ ସୃଷ୍ଟି ହୋଇଥିବା ଜାଗା ଯାହାକି ଶୂନ୍ୟମଣ୍ଡଳରେ ଶୂନ୍ୟମଣ୍ଡଳରେ ନକ୍ଷତ୍ର ଗୁଡ଼ିକ ଝୁଲି ରହିଛି ନକ୍ଷତ୍ର ଗୁଡ଼ିକ ସୂର୍ଯ୍ୟ ଠାରୁ ମଧ୍ୟ ବହୁତ ବଡ଼ କିନ୍ତୁ ସେମାନେ ପୃଥିବୀପୃଷ୍ଠରୁ ବହୁତ ଦୂରରେ ଥିବାରୁ ଆମ ଆଖିକୁ ସାନ ଦେଖାଯା ଛୋଟ ଛୋଟ ଦେଖାଯାଆନ୍ତି ଓ ସେମାନଙ୍କର ନିଜର ଆଲୋକ ଅଛି ସେମାନେ ମଧ୍ୟ ସେମାନେ ମଧ୍ୟ ପୃଥିବୀକୁ ଆଲୋକ ଦେବାରେ ସାହାଯ୍ୟ କରନ୍ତି ସେମାନେ ସୂର୍ଯ୍ୟଠାରୁ ବହୁତ ବଡ଼ ସେମାନେ ଶୂନ୍ୟରେ ଝୁଲି ରହିଛନ୍ତି ସେମାନେ ବହୁତ ଦୂରରେ ଅଛନ୍ତି